ହଁ ମୁଁ ଭାବୁଛି ଅଧିକ ଶିକ୍ଷାଗତ ବିଷୟବସ୍ତୁ ଗୁଡ଼ିକ ଟିଭି ଏବଂ ଅନଲାଇନ୍ରେ ଉପଲବ୍ଧ ହେବା ଉଚିତ କାରଣ ଅନଲାଇନ୍ ହେଉ କିମ୍ବା ଟେଲିଭିଜନ ହେଉ ଏଥିରେ ଯଦି ଶିକ୍ଷା ବିଷୟବସ୍ତୁ ଗୁଡ଼ିକ ଅଧିକରୁ ଅଧିକ ବ୍ୟବହାର ହୁଏ ତା'ହେଲେ ପିଲା ମାନଙ୍କ ପାଇଁ ବହୁତ ଭଲ ହେବ କାରଣ ଆଜିର ଦୁନିଆରେ ପିଲାମାନେ ସମସ୍ତେ ନିଜେ ନିଜେ ସ୍ମାର୍ଟ ହେବା ସହ ସ୍ମାର୍ଟ ଫୋନ ବି ଇଉଜ୍ କରୁଛନ୍ତି ସେହି ସ୍ମାର୍ଟ ଫୋନ ଦ୍ୱାରା ଅନଲାଇନ୍ ମାଧ୍ୟମରେ ଗୁଗଲ ହେଉ ୟୁଟ୍ୟୁବ ହେଉ କିମ୍ବା ୱାଟସଆପ ହେଉ ଏହିସବୁ ମାଧ୍ୟମରେ ଘରେ ବସି ଅଧିକରୁ ଅଧିକ ଶିକ୍ଷା ବିଷୟରେ ପାଠ ପଢ଼ିପାରିବେ ବୋଲି ମୁଁ ନିଜେ ଭାବିପାରୁଛି ଏବଂ ପିଲାମାନଙ୍କର ନଲେଜ୍ ଆହୁରି ଅଧିକା ବଢ଼ିବ କାହିଁକି ନା ବୈଷୟିକ ଶିକ୍ଷା ଉପରେ ପିଲାମାନେ ଆହୁରି ଶିକ୍ଷିତ ହୋଇପାରିବେ ଏହିସବୁ ଜିନିଷ ଦ୍ୱାରା ପିଲାମାନେ କୌଣସି କୁଆଡ଼େ ନଯିବା ନିଜ ଘରେ ବସି ମଧ୍ୟ ଭଲ ଭାବରେ ଅଧିକା ରୁ ଅଧିକ ବିଷୟବସ୍ତୁ ପାଠ ପଢ଼ିପାରିବେ